ହଁ ହ୍ୟାଲୋ ଆମର୍ଟା ସମ୍ବାଦ ପ୍ରମେୟ ଆମର୍ ସମ୍ବାଦଟା ଏବେ ସାତ ଟଙ୍କା ଚାଲିଛେ ପ୍ରମେୟଟା ପାଞ୍ଚ ଟଙ୍କା ଚାଲିଛେ ଗୁଟେ ଆମର୍ ଟା ଆପଣ କେନ୍ ଜୋନ୍ରେ ଯାଉଛନ୍ କି ଆପଣ ବେଲେ ଆପଣଙ୍କର୍ ଟା ଆମେ ଛଅ ବଜେ ଭିତ୍ରେ ପଠେଇଦେମୁ ଯେ ଆଉ ଗୁଟେକେ ପାଞ୍ଚ ଟଙ୍କା ହିସାବ୍ରେ ଆମେ ମାସ୍କିଆ ନେମୁ ପୁରା ଆଜ୍ଞା

ହଁ ଆପଣଙ୍କର୍ ଟିକେ ଆଡ଼୍ରେସ୍ଟା ଦେଇଦେବେ ଆମ୍କୁ ଆମେ ପଠେଇଦେବୁ ହଁ ହଁ ଠିକ୍ ଅଛେ